ମୁଁ ଗୋଟିଏ ଫ୍ଲିପକାର୍ଟରୁ ମୋବାଇଲ୍ ଅର୍ଡ଼ର କରିଥିଲି ଯାହାର ପ୍ରାଇସ୍ ଥିଲା ଦଶ ହଜାର ଟଙ୍କା ତାର ମାର୍କେଟରେ ଭଲ ଚାଲୁଥିଲା ବୋଲି ମୁଁ ଅର୍ଡ଼ର କରିଥିଲି ସେଇଟା ଆଣିଲାପରେ ଦୁଇ ମାସ ୟୁଜ୍ କଲାପରେ ସେ ମୋବାଇଲ୍ ହ୍ୟାଙ୍ଗ ହେଲା ବ୍ୟାଟେରୀ ଡାଉନ ହେଲା ଏବଂ କ୍ୟାମେରା ଭଲ ଆସିଲାନି ସେଥିପାଇଁ ବହୁତ ଘରେ ଆମର ଗାଳି କଲେ ଏବଂ କେତେ କ'ଣ କଥା ଶୁଣେଇଲେ ସେଥିପାଇଁ ମୋର ବହୁତ ମନ ଦୁଃଖ ହେଲା ଏବଂ ମୋର ପଇସା ମଧ୍ୟ ବରବାଦ ହେଲା